ମୋବାଇଲରେ ତ ବହୁତ ଆପ୍ଲିକେଶନ ଗୁଡ଼ିକ ଅଛି ଯେନ୍ ଗୁଡ଼ିକକି ମୁଇଁ ବ୍ୟବହାର କରସିଁ କିନ୍ତୁ ସେଥିର୍ ମଧ୍ୟରୁ ମୋତେ ବେସିକାଲି ଟେଲିଗ୍ରାମ ବ୍ୟବହାର କରିଲେ ଭଲ୍ ଲାଗ୍ସି କାରଣ ଟେଲିଗ୍ରାମରେ ବିଭିନ୍ନ ଗୋଷ୍ଟି ବା ବିଭିନ୍ନ ଦଳ ଯେତେବେଳେ ବିଭିନ୍ନ ନୂଆ ନୂଆ ଜିନିଷ ଛାଡ଼ିସଁ ତାହା ଆମେ ପଢ଼ିକିରି ବିଭିନ୍ନ ଜିନିଷ ଶିଖିପାରସୁଁ ନୂଆ ନୂଆ ଜିନିଷ ଶିଖିବାର୍ ସାଙ୍ଗେ ସାଙ୍ଗେ ନୂଆ ନୂଆ କୌଶଳ ମଧ୍ୟ ଶିଖିପାରସୁଁ ଆର୍ ଇଟା ବ୍ୟବହାର କରିବାର୍ ମଧ୍ୟ ଅତି ସହଜ୍